ଦୁନିଆରେ ବହୁତ ଗୁଡ଼ିଏ ମନୋରଞ୍ଜନ କାର୍ଯ୍ୟକ୍ରମ ଅଛି ଏବଂ ବହୁତ ଗୁଡ଼ିଏ କଳାକାର ମଧ୍ୟ ଅଛନ୍ତି ସେ ମଧ୍ୟରୁ ମୋତେ ଗୀତ ଗାଇବା ପାଇଁ ବହୁତ ଭଲ ଲାଗିଥାଏ ସାଧାରଣତଃ ମୁଁ ଯଦି ସ୍କୁଲରେ କେଉଁ ଆନୁଆଲ୍ ଫଙ୍କସନ୍ ହୁଏ ତ ସେଠାରେ ମଧ୍ୟ ଗୀତ ଗାଇଥାଏ କି ଗାଁରେ କେଉଁ ନାଟକ କି ମେଲୋଡ଼ି କି କିଛି ଭଜନ କୀର୍ତ୍ତନ ଏହିସବୁ କାର୍ଯ୍ୟକ୍ରମ କରାଯାଉଥାଏ ତ ମୁଁ ଗୀତ ଗାଇଥାଏ ଆଉ ଫ୍ରି ଟାଇମ୍ରେ ବି ଗୀତ ଗାଇଥାଏ ସାଙ୍ଗସାଥି ମେଳିରେ ଯଦି ସାଙ୍ଗମାନେ ଯଦି ବାଧ୍ୟ କରନ୍ତି ଗୀତ ଗାଇବା ପାଇଁ ତ ମୁଁ ସେଥିରେ ମଧ୍ୟ ଗୀତ ଗାଇ ଦେଇଥାଏ ତ ମୋତେ ସେହିଥିପାଇଁ ଗୀତ ଗାଇବା ପାଇଁ ବହୁତ ପସନ୍ଦ ଲାଗିଥାଏ